ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଫଟୋଗ୍ରାଫିର ପରିସ୍ଥିତି ତଥା ଫଟୋଗ୍ରାଫିର ଚର୍ଚ୍ଚା ବହୁତ ଅଧିକ ଫଟୋ ଗୋଟେ ଏମିତିଆ ଜିନିଷ ଯାହାକି ଆମର ଭାରତ ତଥା ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆନ୍ତର୍ଜାତିକ ସମାଜରେ ଫଟୋ ଏବଂ ଫଟୋଚିତ୍ର ଏବଂ ଲେଖା ବା ପୋଏମ୍କୁ ତୁଳନା କରାଯାଏ ଯେ ଏମାନେ ଏଇ ଦୁଇଟା ଜିନିଷ ମାନେ ମାନସିକ ସ୍ତରରେ ସବୁଠୁ ଉପରେ ଅଛନ୍ତି ଗୋଟେ ଫଟୋ ତା'ର ଫଟୋ ମାଧ୍ୟମରେ ବହୁତ ଜିନିଷକୁ ମାନେ ଗୋଟେ ସମାଜର ସାମ୍ପ୍ରତିକ ପରିସ୍ଥିତି ତଥା କୌଣସି ଗୋଟେ ଜାଗାର ଐତିହ୍ୟକୁ ବି ଦର୍ଶାଇ ପାରେ ଯେମିତି ଗୋଟେ ଲେଖା ଗୋଟେ ଲେଖକର ଲେଖା ସାମ୍ପ୍ରତିକ ପରିସ୍ଥିତିକୁ ଲେଖା ମାଧ୍ୟମରେ ଜଣାଏ ତେଣୁ ଗୋଟେ ଫଟୋ ବା ଗୋଟେ ଫଟୋ ଚିତ୍ର ତାହା ଏଡ଼ିଟ ବି ହେଇଥାଇପାରେ ସେଇଟା ଗୋଟେ ବି ସମାଜର ସାମ୍ପ୍ରତିକ ପରିସ୍ଥିତିକୁ ଦର୍ଶୋଉଛି ଫଟୋ ସାହାଯ୍ୟରେ ଆମେ ବହୁତ ଆମ ବହୁତ ଗୁଡ଼େ ଜାଗାର ଐତିହ୍ୟ ଆମେ ନିଜ ଜାଗାରେ ଐତିହ୍ୟ ଜାଣିପାରୁଛୁ ବିଭିନ୍ନ ଫଟୋଗ୍ରାଫର ମାନେ ବିଭିନ୍ନ ଓଲ୍ଡ ମାନେ ପୁରାତନ ଗୁମ୍ଫା ତଥା ଓଡ଼ିଶାର ଐତିହ୍ୟକୁ ନେଇକି ବହୁତ ଗୁଡ଼େ ଫଟୋ କ୍ଲିକ୍ କରୁଛନ୍ତି ଏବଂ ତାହା ଦ୍ୱାରା ଆମେ ଜାଣିପାରୁଛୁ ବହୁତ ଗୁଡ଼ାଏ ଜିନିଷ ଜାଣିପାରୁଛୁ କୋର୍ସକୁ ନେଇକି ଯଦି ଆମେ କହିବା ଆନ୍ତର୍ଜାତିକ ସ୍ତରରେ ଗୋଟେ କୋର୍ସ ଆମେରିକାରେ ଚାଲୁଥିଲା କିନ୍ତୁ ଭାରତର ପିଲାମାନଙ୍କ ପାଇଁ ଆମେରିକା ଯାଇକି ସେଇ ପାଠଟା ପଢ଼ିବା କଷ୍ଟ କଷ୍ଟକର ଥିଲା ସେଇଥିପାଇଁ କିଟ୍ କଲେଜର ଅଚ୍ୟୁତ ସାମନ୍ତ ମହାଶୟ ଆମର ଯିଏ ତାର ଫାଉଣ୍ଡର ଚେୟାରପର୍ସନ ସିଏ କିଟ୍ କଲେଜରେ ଆମେରିକାରେ ଚାଲୁଥିବା ସେଇ ପ୍ରସିଦ୍ଧ ଫଟୋଗ୍ରାଫି କୋର୍ସଟିକୁ କିଟରେ ଅବସ୍ଥାପିତ କରିଛନ୍ତି ଯାହାକି ଚାରି ବର୍ଷ ତଳୁ ଚାଲୁଛି ଏବେବି ମଧ୍ୟ ସେଠି ପିଲା ପାଠ ପଢ଼ୁଛନ୍ତି ବହୁତ ଗୁଡ଼େ ଜାଗାରେ ସେମାନେ ପାଠ ପଢ଼ିକି ନାଁ ମଧ୍ୟ କରିସାରିଲେଣି ତା ଦେହରେ ମଧ୍ୟ ଆଗକୁ ଭଲ ଫ୍ୟୁଚର ଅଛି ତେଣୁ ଫଟୋଗ୍ରାଫି ବା ମିଡ଼ିଆ ଇଣ୍ଡିଆନ ଡେମୋକ୍ରାସିର ଫୋର୍ଥ ପିଲର ବୋଲି କୁହାଯାଏ ଧନ୍ୟବାଦ